ମୁଁ ରୋଷେଇ କାମ ଯଦିଓ ପ୍ରଥମେ ଜାଣିନଥିଲି କିନ୍ତୁ ଯୁବକ ଅବସ୍ଥାରେ ମୁଁ ଯେତେବଳେ ବାହାରେ ଥିଲି ସେଇ ସମୟରେ ରୋଷେଇ କାମ କରୁଥିଲି ଆଉ ସେ ରୋଷେଇ କାମ କଲା ଭିତେରେ ମତେ ପ୍ରଥମେ ପ୍ରଥମେ ଟିକେ ଅଡୁଆ ଲାଗେ ତାପରେ ଭଲକି ଆସ୍ତେ ଆସ୍ତେ ଶିଖିଗଲି ଆଉ ଏବେ ରୋଷେଇ କାମ ମୁଁ ସବୁ ଆଇଟମ୍ ଶିଖିଗଲିଣି ଜାଣିଗଲିଣି ଆଉ ସେଇପରି କୌଣସି ଆଉ ଅସୁବିଧା ନାହିଁ ଏହିପରି ରୋଷେଇ କାମ ଭଲ କରି ପାରୁଛି